ଆମ ଭାରତରେ ମୁଖ୍ୟ ସ୍ରୋତ ସଙ୍ଗୀତ ଓଡ଼ିଶୀ ନୃତ୍ୟ ସବୁଆଡ଼େ ବି ହୁଏ ଆମ ଓଡ଼ିଶାରେ ବି ହେଉ ଓଡ଼ିଶାରେ ପ୍ରସିଦ୍ଧ ବି ଏ ନୃତ୍ୟ ବି କୋଉଠି ବି ହେଉନାହିଁ ଆଉ ଛଉ ନୃତ୍ୟ ହେଉଛି ଆଦିବାସୀ ଲୋକ ହିଁ ନାଚନ୍ତି ତାଙ୍କର ଏଟା ପ୍ରସିଦ୍ଧ ସେ ବି ସବୁଆଡ଼େ ନାଚନ୍ତି ଡାଲଖାଇ ହେଲା ଆଉ ଭଜପୁରୀ ଏସବୁ ତାଙ୍କର ସବୁ ନୃତ୍ୟ ଆଉ ଏଇ ଟାଇପ୍ର ସବୁ ସଂସ୍କୃତିରେ ଆମର ଓଡ଼ିଶୀ କଥକଲି ଆଉ ଛଉ ନୃତ୍ୟ ପ୍ରଦର୍ଷଣ କରାଯାଇଛି ଯାହାଫଳରେ ଓଡ଼ିଶାର ପ୍ରସିଦ୍ଧ ଏଇସବୁ ନୃତ୍ୟକୁ ନେଇକି ଆମେ ବହୁତ ଗର୍ବ ବି କରୁ ଆଉ ସବୁଆଡ଼େ ବି ଇଏ ବି ଚଳଚ୍ଚିତ୍ର ବି ଟାଇପ୍ର ହେଇକରି ବି ଗର୍ବ ଟାଇପ୍ର ବି କଥା ଆଉ ସଂସ୍କୃତ ପରିବର୍ତ୍ତନ ଛଉ ନୃତ୍ୟ ବହୁତ ପ୍ରସିଦ୍ଧ ବି ବହୁତ ପ୍ରଚଳିତ ତ ଏଇସବୁ ନା କି ଆମ ଓଡ଼ିଶାର ନୃତ୍ୟ ହେଉଛି ଓଡ଼ିଶୀ ଆଉ ଅନ୍ୟ ଦେଶରେ ହେଉଛି କିଛି ଛଉ ନୃତ୍ୟ ଯାହାଫଳରେ ଆମ ଓଡ଼ିଶାରେ ତ ଛଉ ନୃତ୍ୟ ନଥାଏ କିନ୍ତୁ ଆମ ଓଡ଼ିଶାରେ ଥାଏ ଓଡ଼ିଶୀ ନୃତ୍ୟ ଯାହାକି ସେ ସବୁଠାରୁ ପ୍ରସିଦ୍ଧ ଭଲ ନୃତ୍ୟ